କ୍ରିକେଟ୍ ଏକ ଭଲ ଖେଳ ଅଟେ କିନ୍ତୁ ଏହା ଏକ ମହାନ ଖେଳ ଅଟେ କି ନାହିଁ ତାହା କହିପାରିବି ନାହିଁ କିନ୍ତୁ ଏହି ଖେଳରେ ବହୁତ ଗୁଡ଼ିଏ ବଡ଼ ବଡ଼ ପ୍ଲେୟାର୍ ବାହାରିଛନ୍ତି କହିବାକୁ ଗଲେ ଏହି ଖେଳରେ ବାଇଶି ଜଣ ଖେଳାଳିଙ୍କ ଆବଶ୍ୟକ ରହିଥାଏ ଏଗାର ଏଗାର ଜଣ ଦୁଇ ଭାଗ ହୁଅନ୍ତି ଦୁଇ ଜଣ ଦଳ ମଧ୍ୟରେ ଖେଳ ହୋଇଥାଏ ଏବଂ କିଛି ନିର୍ଦ୍ଧାରିତ ହୁଏ ଯେ ଏକ ଗୋଟିଏ ଟିମ୍ ବ୍ୟାଟିଙ୍ଗ କରିବ ଏବଂ ଗୋଟିଏ ଟିମ୍ ବୋଲିଙ୍ଗ କରିବ ବୋଲିଙ୍ଗ କରିବାକୁ ହେଲେ ଆପଣଙ୍କୁ ଏଗାର ଜଣ ପ୍ଲେୟାର୍ ଆବଶ୍ୟକ ଅଟେ ଏବଂ ବ୍ୟାଟିଙ୍ଗ କରିବାକୁ ହେଲେ ଭାଗ ଭାଗ ହେଇଯିବାକୁ ପଡ଼ିଥାଏ ପ୍ରଥମତଃ ଦୁଇ ଜଣ ପ୍ଲେୟାର୍ ଖେଳନ୍ତି ଏବଂ ସେଥିମଧ୍ୟରୁ ଆପଣଙ୍କୁ ବୋଲିଙ୍ଗ କରିବାକୁ ହେଲେ କିଛି ନିର୍ଦ୍ଧାରିତ ସମୟ ଦିଆଯାଇଥାଏ ଆପଣଙ୍କୁ ସେହି ବଲ୍ରେ ଆପଣଙ୍କୁ କିଛି ରନ୍ କରିବାକୁ ପଡ଼ିଥାଏ କିଛି ସଂଖ୍ୟକ ରନ୍ ଆପଣ ସମାପ୍ତ ହେଇସାରିଲା ଖେଳ ସମାପ୍ତ ହୋଇସାରିଲା ପରେ ଅନ୍ୟ ଏକ ଦଳକୁ ବ୍ୟାଟିଙ୍ଗର ମିଳିଥାଏ ଏବଂ ଅନେକ ଦଳ ଯେଉଁ ଦଳର ବ୍ୟାଟିଙ୍ଗ ସରିଯାଇଛି ସେଇ ଦଳକୁ ବୋଲିଙ୍ଗ ମିଳିଥାଏ ସେଥିମଧ୍ୟରୁ ଯେଉଁ ଅଧିକ ସଂଖ୍ୟକ ରନ୍ ଯେଉଁ ଟିମ୍ କରିଥାଏ ସେହି ଟିମ୍ ବିଜୟ ହୋଇଥାଏ ହେଲେ ମଧ୍ୟ ଏହାର ନିର୍ଦ୍ଧାରିତ କରିପାରିବେ ନାହିଁ ଯେ ଯେଉଁ ଦଳ ଜିତିଛି ସେହି ଦଳ ହିଁ ଭଲ ଆମେ ସବୁ ଦଳକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ଏବଂ ସବୁ ଖେଳାଳିକୁ ମଧ୍ୟ ପ୍ରୋତ୍ସାହିତ କରିବା ଆବଶ୍ୟକ ଅଟେ କାରଣ ଏହାଦ୍ୱାରା ସବୁ ଖେଳାଳି ଏକ ମନରେ ଉତ୍ସାହ ଜାଗ୍ରତ ହେବ ଏବଂ ସେ ଭଲ ପ୍ରଦର୍ଶନ କରିପାରିବେ ଏହା ମଧ୍ୟ ଏକ ଭଲ ଖେଳ ଅଟେ